ଚିତ୍ରାଙ୍କନ କରବା ପାଇଁ ଏସ ଏଚ ଜି ମାଆ ଗୋଟେ ମୋତେ କହି ଆଏଲେ ଆର୍ ସେମାନେ କେନ୍ତା କରି ଆଗକେ ଯିବାର୍ ଲାଗି କେନ୍ତା କରି ଆଗକେ ଯିମି ବୋଲିକରି ସେମାନେ କହେଲାକେ ମୁଇଁ ତାହାକେ କହିନି ତମେ ଆମ କଳାହାଣ୍ଡି ଉତ୍ସବ ଗାଁ ଗହଲିନେ ଯେନ୍ ପର୍ବ ପର୍ବାଣୀ ହେଉଛେ ଝୁଟି ଆଦି ଦେବାଲାଗି କମ୍ପିଟିସନ୍ ମାନେ ହେସି ସେନେ ତମେ କର ଆର୍ ତମର୍ ଟା ସେନେ ଭଲ୍ ହେଲେ ପଞ୍ଚେତ୍ ନିକେ ଯିବ ପଞ୍ଚେତ୍ ନେ ଭଲ୍ ହେଲେ ବ୍ଲକ୍କେ ଯିବ ବ୍ଲକ୍ନେ ଭଲ୍ ହେଲେ ତମେ କଳାହାଣ୍ଡି ଉତ୍ସବ୍ ଭବାନୀପାଟଣା ଯାଇକରି ତମେ ସେନେ ଉପକୃତ ହେଇପାରବ ତମର୍ ଝୁଟିନେ ତମେ କିଛି ନୂଆ କରି ଶିଖ ଆର୍ ଆଗକେ ଯାଓ ଉନ୍ନତି କର ବହୁତ୍ ଭଲ୍ କରି ଝୁଟି ମାନେ ଶିଖ ବଇଲା କେ ସେ ମାଆ ଆଗ୍ରହ ସହ ହଁ କଲେ ଆରୁ ଇଚ୍ଛା ପ୍ରକାଶ୍ କଲେ ମୁଇଁ ଭଲ୍ କରି ଝୁଟି ଲେଖମି ଆରୁ ମୁଇଁ ଉନ୍ନତି କରମି ବୋଲି ବହୁତ୍ ଖୁସିହେଲେ ସେ କଥା ମାନେ ମୁଇଁ ମାଆକେ ବୁଝାନି ସେ ବୁଝିଗଲେ